ହ୍ୟାଲୋ କ୍ରିଷ୍ଣା ଟ୍ରାନ୍ସପୋର୍ଟ୍ ଏଜେନ୍ସିରୁ କହୁଛନ୍ତି ମୁଁ ଯେଉଁ କାଲି ଯିବା ପାଇଁ ଯେଉଁ ଗାଡ଼ି ବୁକ୍ କରିଥିଲି ମୋ ନଅଟା ବେଳେ ଟ୍ରେନ୍ ଅଛି ତେଣୁ ଆପଣ ଆଠଟା ବେଳକୁ ଗାଡ଼ି ମୋ ଘର ପାଖରେ ପହଞ୍ଚାଇଦେବେ